ହ୍ୟାଲୋ କିଏ କହୁଛନ୍ତି ହଁ କୁହନ୍ତୁ କିଏ କହୁଛନ୍ତି ହଁ କୁହନ୍ତୁ

ଆପଣ ଆସନ୍ତୁ ଆସିକି ଅଲଟ୍ରାସାଉଣ୍ଡ କରିଦେବେ କରିଦେବା ପରେ ଜଣାପଡ଼ିବ କ'ଣ ହୋଇଛି ଆପଣ ମୋ କ୍ଲିନିକକୁ ଆସନ୍ତୁ ମୁଁ ଦେଖିଲା ପରେ କହିବିନା ଯଦି ଅତ୍ୟଧିକ ପେନ୍ ହେଉଥିବ କି ବିନ୍ଧାବିନ୍ଧି ହେଉଥିବ ତା'ହେଲେ ମେଡ଼ିସିନ ଦେଇଦେଲେ ସେହିଟା ଟିକେ ବନ୍ଧ ହୋଇଯିବ ତା'ପରେ ଅଲଟ୍ରାସାଉଣ୍ଡ କରିଲା ପରେ ରିପୋର୍ଟ ଆସିଲା ପରେ ମୁଁ ଯାହା କହିବି ମୁଁ ଯେଉଁ ମେଡ଼ିସିନ ଗୁଡ଼ାକ ଲେଖିଥିଲି ଆର ଥରକ ଆପଣ ଖାଇନାହାନ୍ତି କି ଆପଣ ତା'ହେଲେ କ୍ଲିନିକ ଥରେ ଆସନ୍ତୁ ଆସିବା ପରେ ଦେଖିବା କ'ଣ ହୋଇଛି ମୁଁ ତିନିଟା ବାର ଆସୁଛି ସୋମବାର ବୁଧବାର ଶୁକ୍ରବାର ଦିନ ଦଶଟା ବେଳକୁ ଆସୁଛି

ହଁ ଟିକେଟଟା କରିଦେବେନା ନ ହେଲେ ଟିକେଟ ନ କଲେ କେମିତି ଦେଖା ହେବ ଯେ ଅଲଟ୍ରାସାଉଣ୍ଡ ରିପୋର୍ଟ ର ଯଦି ଷ୍ଟୋନ୍ ଆସିଥାଏ ତା'ହେଲେ ପୁଣି ଟେଷ୍ଟ ଅପରେସନ୍ କରିବାକୁ ପଡ଼ିବ ନା ସେଥିପାଇଁକା ଆଉ ଥରେ ଟେଷ୍ଟ କରିବାକୁ ପଡ଼ିବ ଯଦି ଠିକ୍ ନର୍ମାଲ ଥିବ ତ ଭଲ କଥା ଯଦି କିଛି ଅସୁବିଧା ଥିବ ତା'ହେଲେ ଟେଷ୍ଟ କରିବା ନାହିଁ ନାହିଁ ସଙ୍ଗେ ସଙ୍ଗେ ଅପରେସନ୍ କରିହେବନି ଖାଲି ପେନ୍ କମାଇବା ପାଇଁ ଆମେ ମେଡ଼ିସିନ ଦେଇପାରିବୁ ଆଉ ତା'ପରେ ଆମର ସବୁ ଯେତେକ ଟେଷ୍ଟ ଅଛି କରିଲା ପରେ ଯାହା ତା'ପରେ ଯାଇ କରିବୁ ଯଦି ଆପଣଙ୍କର ସୁଗାର ଲେବଲ୍ ବଢ଼ିଯାଇଥିବ ତା'ହେଲେ କେମିତି ଅପରେସନ୍ କରିବୁ ବ୍ଲଡ଼ ପ୍ରେସର ସୁଗାର ଲେବଲ୍ ଦେଖିକି ତା ପରେ ଅପରେସନ୍ କରିବୁନା ହଁ ପ୍ରେସକ୍ରିପସନ୍ ଆଉ ସବୁ ରିପୋର୍ଟ ଗୁଡ଼ାକ ନେଇକି ଆସିବେ ଆଉ ଅଲଗା କେଉଁଠି ଦେଖାଉଥିଲେ କି ମଝିରେ ହଁ ଯେ ଏ କେବେଠୁ ହେଲାଣି ବାହାରୁ କିଛି ମେଡ଼ିସିନ ଖାଇଥିଲେ ନାହିଁ ଆପଣ ତା'ହେଲେ ଶୀଘ୍ର ଆସନ୍ତୁ ସୋମବାର ଦିନ ଦେଖନ୍ତୁ ଚେଷ୍ଟା କରନ୍ତୁ ଆସିବା ପାଇଁ ମୁଁ ଅଛି ଆଜି କ୍ଲିନିକରେ ସୋମବାର ଦିନ ଆପଣ ଦେଖିବା କ'ଣ ହୋଇଛି ତା'ପରେ ଅଲଟ୍ରାସାଉଣ୍ଡଟା କରିଦେବା ଖାଲି ପେଟରେ ଆସିଥିବେ

ଆଜ୍ଞା